ପିଲାଦିନର ସ୍ମୃତିଗୁଡ଼ିକ ଏବେ ବି ମୋର ମନେପଡ଼ୁଛି ଆଉ ଭାଲୁକାଣି ଓଷା କୁଆଁରପୂର୍ଣ୍ଣମୀ ରଥଯାତ୍ରା ଆଉ ରଜ ଏହିଗୁଡ଼ିକ ଆମେ ସାଙ୍ଗ ହୋଇକି ସାଙ୍ଗ ଝିଅମାନେ ଆମର ଖେଳକୁଦ କରି ବୁଲାବୁଲି ସବୁ କରୁ ଆଉ ପୋଖରୀ ଗାଧୋଇ ଯାଉ ସାଙ୍ଗ ହୋଇକି ନଈକୁ ଗାଧୋଇ ଯାଉ ଜାମୁକୋଳି ଖାଉ କି କଣ୍ଟେଇକୋଳି ଖାଉ ବରକୋଳି ଏମିତି ସାଙ୍ଗ ହୋଇକି ଖାଉ ଆଉ କବାଡି ଖେଳ ଖେଳୁ ଲୁଚକାଳି ଖେଳୁ ଖୋ ଖେଳୁ ଏମିତି ବିଭିନ୍ନ ଖେଳ ଆମେ ସାଙ୍ଗହୋଇ ଖେଳୁ ଆଉ ଭୋଜିଭାତ କରିକି ଖାଉ ତା'ପରେ ବି ଆମର ବହୁତ ଘରେ ନ ଶୋଇକି ଆମେ ସାଙ୍ଗସାଥି ହୋଇକି ବାହାରେ ଆମର ଖେଳକୁଦ ଆଉ ଖେଳକୁଦ କରୁ ତା'ପରେ ଏବେ ବି ମୋର ସେହି ପିଲାଦିନର ସ୍ମୃତିଗୁଡ଼ିକ ସବୁ ମନେ ଗୋଟି ଗୋଟି ହୋଇ ପଡ଼ିଯାଉଛି